ଆମର ମାତୃଭାଷା ହଉଛି ଓଡ଼ିଆ ଆମ ଘରେ ସାହିପଡ଼ିଶା ଗାଁ ଆମ ସହରରେ ସମସ୍ତେ ଓଡ଼ିଆରେ ହିଁ କଥାବାର୍ତ୍ତା କରନ୍ତି ତେଣୁ ମୋ ପିଲାଦିନୁ ଆମ ଘରେ ମୋ ବାପା ମା' ଓଡ଼ିଆ କଥା କହୁଥିବାରୁ ମୁଁ ଓଡ଼ିଆ ଭଲ ଭାବରେ ଶିଖିପାରିଥିଲି ଏବଂ ମୁଁ ମଧ୍ୟ ଓଡ଼ିଆ ସ୍କୁଲରେ ପାଠ ପଢ଼ିଛି ଯାହାଫଳରେ କି ଓଡ଼ିଆ ଶିଖିବାକୁ ମୋତେ ସୁବିଧା ହେଉଛି ଏବଂ ଓଡ଼ିଆ ଜାଣିବାରେ ମଧ୍ୟ ସୁବିଧା ହୋଇଛି ତା' ସହିତ ବ ଓଡ଼ିଆ ଭାଷା ସହିତ ମୋର ଅଭିଜ୍ଞତା ରହିଛି କ'ଣ କି ମୁଁ କୌଣସି ବ୍ୟାଙ୍କକୁ ଯଦି ଯାଉଛି କାଗଜ ପତ୍ର ଓଡ଼ିଆରେ ଲେଖା ହେଇଛି ତାକୁ ମୁଁ ପଢ଼ିବାକୁ ଏବଂ ଲେଖିବାକୁ ଭଉତ ସୁବିଧା ହଉଛି ଏବଂ ତା' ସହିତ କୌଣସି ଜାଗାରେ ଆମ ଡାକ୍ତରଖାନା ହଉ ଆମର କୌଣସି ପ ରାସନ ଦୋକାନକୁ ଯାଉ ଆମକୁ ସବୁ ତ ଓଡ଼ିଆରେ ବିଲ ଦଉଛନ୍ତି ଓଡ଼ିଶା ଭିତରେ ଯେକୌଣସି ଜାଗାକୁ ଗଲେ ମୁଁ ଓଡ଼ିଆରେ ଭଲ ଭାବରେ କଥା ହେଇପାରୁଛି ସମସ୍ତଙ୍କ ସହିତ ଏବଂ ଆ ମୋତେ ଓଡ଼ିଶା ଭିତରେ ଚଳିବା ପାଇଁ କୌଣସି ଗୋଟିଏ ଜିଲ୍ଳାରୁ ଅନ୍ୟ ଜିଲ୍ଲାକୁ ଗଲେ ମଧ୍ୟ ମୋତେ ଅସୁବିଧା ହେଉନାହିଁ କାରଣ ଆମ ମୁଁ ହଉଛି ଓଡ଼ିଶାର ଓଡ଼ିଆ ଝିଅ ଓଡ଼ିଆ ବୋହୁ ମୁଁ ଓଡ଼ିଶାରେ ହିଁ ମୋର କାମ ତେଣୁ ଓଡ଼ିଆ ହିଁ ମୁଁ ଭଲ ଭାବରେ ଶିଖିପାରିଛି ଆଉ ଜାଣିପାରିଛି